କେନ୍ଦ୍ରାପଡ଼ା ଜିଲ୍ଲାର ମୁଖ୍ୟତଃ ରାଜକନିକା ପ୍ୟାଲେସ୍ ଆଉ କେନ୍ଦ୍ରାପଡ଼ା ଜଗନ୍ନାଥ ମନ୍ଦିର ଏଠାରେ ଉପସ୍ଥାପନା ଥାଏ ଏଠାରେ ବହୁତ ପର୍ଯ୍ୟଟକ ମାନେ ଆସନ୍ତି କ୍ରୀଡ଼ା ପ୍ରତିଶୋଧ କରିବା ପାଇଁ